ଚାଷରେ ଏବେ ନୂତନତା ପଦ୍ଧତି ପ୍ରୟୋଗ କରାଯାଉଛି ଯେମିତି କି ହେଉଛି ଧାନଚାଷ କରାଯାଉଛି ଏବେ ଆମର ପାୱାର୍ ଟିଲର୍ ବ୍ୟବହାର କରାଯାଉଛି ଟ୍ରାକ୍ଟର ମାଧ୍ୟମରେ କରାଯାଉଛି ଧାନକଟା ମେସିନ୍ ମାଧ୍ୟମରେ କରାଯାଉଛି ନୂତନ ପ୍ରକାରର ଘାସ ଔଷଧ ଦିଆଯାଉଛି ନୂତନ ପ୍ରକାରର ଘାସ ନୂତନ ପ୍ରକାରର ଘାସମରା ଔଷଧ ସବୁ ସ୍ପ୍ରେ କରାଯାଉଛି ପୋକମରି ପୋକ ମାରିବା ପାଇଁ ସେସବୁ ସ୍ପ୍ରେ କରାଯାଉଛି ଏସବୁ ବର୍ତ୍ତମାନ ନୂତନ ପ୍ରକାରର ପଦ୍ଧତି ସବୁ ପ୍ରୟୋଗ କରାଯାଉଛି